ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା ମାନେ ରାଲି ପ୍ରଚାର ଇତ୍ୟାଦି କରିଥାନ୍ତି ଏହି ରାଲି ଗୁଡ଼ିକ ରାସ୍ତାରେ ହେବା ଫଳରେ ଷ୍ଟୁଡେଣ୍ଟ୍ ମାନେ ନିଜର ଏକ୍ଜାମ ଦେଇପାରନ୍ତି ନାହିଁ ଏକ୍ଜାମରେ ଫେଲ୍ ହୋଇଯାନ୍ତି ଆମ୍ବୁଲାନ୍ସ ଠିକ ସମୟରେ ମେଡ଼ିକାଲରେ ପହଞ୍ଚି ନ ପାରିବା କାରଣରୁ ରୋଗୀର ମୃତ୍ୟୁ ହୋଇଥାଏ ଅନ୍ୟ ଦଳର ନେତା ମାନେ ନିଜ ଦଳର ନେତା ମାନଙ୍କ ଭିତରେ ବିଭିନ୍ନ ପ୍ରକାର ଝଗଡ଼ା ହୁଏ ଦଙ୍ଗା ହୁଏ ଏମିତିକି ଭୋଟ ଗଣତି ସମୟରେ ଭୋଟ ବାକ୍ସ ଛଡ଼ାଇ ନିଅନ୍ତି ସେ ସମୟରେ ମଧ୍ୟ ବିଭିନ୍ନ ପ୍ରକାର ଗଣ୍ଡଗୋଳର ସମ୍ମୁଖୀନ ହୋଇଥାଉ ଆମେ ମାନେ